ଆଜ୍ଞା କୁହନ୍ତୁ କେଉଁଠି

ଆଜ୍ଞା ଖାଲି ମାନେ ଫଟୋ ହବ ନା ଭିଡ଼ିଓ କିଛି ତା' ମାନେ ହବ ଭିଡ଼ିଓ ତା'ହେଲେ ବଡ଼ ଫଟୋ ଛୋଟ ଫଟୋ ଏମିତି ତା' ମାନେ ଭିଡ଼ିଓ ସୁଟ୍ ତ ଭିଡ଼ିଓ ସୁଟ୍ ଟାଇପ୍ର ହବ ହଉ ଆଜ୍ଞା କେତେ ତାରିଖ ହବ ଏଇଟା ଆଜ୍ଞା ହଉ ଛଅ ତାରିଖ ମାନେ ଦିନ କି ରାତି ଆଜ୍ଞା ଦିନ ହେଲେ ତ ଲାଇଟ୍ ଫାଇଟ୍ ଲାଗିବନି ନା ରାତି ହେଲେ ଲାଇଟ୍ ଲାଗିବ ଆମର ତିନି ଚାରି ଜଣ ପିଲା ଯିବେ ଲାଇଟ୍ ଧରିବା ପାଇଁ କ୍ୟାମେରା ଧରିବା ପାଇଁ ପୁଣି ଡ୍ରୋନ୍ କ୍ୟାମେରା ଯିବ ସେ ଚାରିଆଡ଼ୁ ଭଲ ସେ ସୁଟ୍ ହବ ଆଉ ତ ଆମ ହେଇ ପିଲା ଥିବା ହେତୁ ଆମର ମାନେ କିଛି ଆମକୁ ଆଡ଼ଭାନ୍ସ ଦେବା ପାଇଁ ପଡ଼ିବ ଆମର ଟିକେ ଷ୍ଟୁଡ଼ିଓଟା ଟିକେ ନାମଜାଦା ଷ୍ଟୁଡ଼ିଓ ତ ଆମର ସେଇ ପିଲାମାନଙ୍କୁ ଆଡ଼ଭାନ୍ସ ଦେବା ପାଇଁ ପଡ଼ିବ ତ କିଛି ଆମେ ଦଶ ହଜାର ଟଙ୍କା ଆଗୁଆ ଆଡ଼ଭାନ୍ସ ନେବୁ ଆଜ୍ଞା ଦଶ ହଜାର ଟଙ୍କା ଆଗୁଆ ଆମେ ଆଡ଼ଭାନ୍ସ ନେବୁ ଆଉ କ୍ୟାସେଟ୍ ହେଇସାରିଲା ପରେ ବାକି କୋଡ଼ିଏ ହଜାର ଟଙ୍କା ଦେବେ ଆଉ ଦଶ ହଜାର ଟଙ୍କା ଦଶ ହଜାର ଟଙ୍କା ଆମେ ଆଗୁଆ ନେବୁ ଆଜ୍ଞା ଆମ ଅଫିସ୍ଟା ଏଇଟି ଅଛି ସେଇ ଚଣ୍ଡୀ ଛକରେ ସେଠି ଆଡ଼ଭାନ୍ସଟା ଦେଇ ଦେଲେ ଆମକୁ ଠିକଣାଟା ଦେଇ ଦେବେ ଠିକଣାଟା ଦେଲା ପରେ ଆମ ପିଲା ପହଞ୍ଚିଯିବେ ତ ଆମ କ୍ୟାସେଟ୍ ଫ୍ୟାସେଟ୍ ଫଟୋ ହେଇସାରିଲା ପରେ ସେ ଉଠାଇ ସାରିଲା ପରେ ତ ଆଉ ଛଅ ସାତ ଦିନ ପରେ ଆମେ ତା'ମାନେ ଆପଣଙ୍କୁ କ୍ୟାସେଟ୍ ସବୁ ଆପଣଙ୍କ ଘରଟା କେଉଁଠି ଆଜ୍ଞା ହଉ କେଉଁ ଜାଗା ଆଜ୍ଞା ହଉ ଆଡ଼ଭାନ୍ସ ଦଶ ହଜାର ଟଙ୍କା ପଡ଼ିବ ଆମର ଚାରିଟା ପିଲା ଯିବେ କ୍ୟାମେରା ଧରିବେ ଲାଇଟ୍ ଧରିବେ ତା'ପରେ ଡ୍ରୋନ୍ କ୍ୟାମେରା ଯିବ ଆଉ ଏଇ ଟାଇପ୍ର ସବୁ ଆଉ ଆଗୁଆ ଆମକୁ ଦଶ ହଜାର ଟଙ୍କା ଦେବା ପାଇଁ ପଡ଼ିବ ପରେ ଆଉ କୋଡ଼ିଏ ହଜାର ଟଙ୍କା ଦେବେ କ୍ୟାସେଟ୍ଟା ଆମେ ହେଇସାରିଲା ପରେ ଫଟୋ ପଟ ଆମେ ସବୁ ଡେଲିଭରି ଦେଇସାରିଲା ପରେ ସେଟା ସାତ ଦିନ ଲାଗିବ ଟାଇମ୍ ସେରା ସବୁ ହେବା ପାଇଁ କାହିଁକିନା ଅନ୍ୟ ଲୋକମାନଙ୍କର ବି କଷ୍ଟମର୍ ଅଛନ୍ତି ନା ସେମାନଙ୍କର ବି ଫଟୋ ତ ସେମାନେ ବି ସବୁ ବୁକ୍ରେ ଅଛନ୍ତି ତ ଆପଣଙ୍କ ହେଲା ବେଳକୁ ଆଉ ସାତ ଆଠ ଦିନ ଲାଗିବ ତ ଆମେ ସେଟା ଜଣାଇବୁ ଜଣାଇଲା ପରେ ଆପଣ ପେମେଣ୍ଟ ନେଇ କରି ଆସିଲେ ତ ଆପଣ ନେଇ କରି ଚାଲିଯିବେ ଯେହେତୁ ଆମ ପିଲା ଚାରି ଜଣ ଯିବେ ସେମାନଙ୍କୁ ତ ପେମେଣ୍ଟ ଦେବା ପାଇଁ ପଡ଼ିବ ସେଥିପାଇଁ ଆପଣ ଆଗୁଆ ତା'ମାନେ ଦଶ ହଜାର ଟଙ୍କା ଦେଇ ଦେଲେ ଆମେ ସେ ପିଲାକୁ ଦେଲେ ସେ ପିଲା ଯିବେ ଆଉ ଗାଡ଼ି ତ ଭଡ଼ା ହବ ଗାଡ଼ି ଭଡ଼ା ଯିବେ ନା ପୁଣି ସେଥିପାଇଁ ଆଗୁଆ ଆଜ୍ଞା ହଁ ସେ ବଡ଼ ଫଟୋ ପାଇଁ ପାଞ୍ଚଶହ ଟଙ୍କା ଲାଗିବ ସେଟା ବି ସେଇ ଆଜ୍ଞା ତା'ମାନେ ଆଗୁଆ ଟିକେ ପେମେଣ୍ଟଟା କାଲି ପଠାଇଦେବେ କାଲି ଦଶଟା ବେଳକୁ ଆମ ଅଫିସ୍ ଖୋଲା ଅଛି ଏଗାରଟା ବାରଟା ଭିତରେ ଆପଣ ଆସିକିରି ପେମେଣ୍ଟଟା ଦେଇକି ଯାଆନ୍ତୁ ଆଡ଼ଭାନ୍ସଟା ଆଜ୍ଞା ବଡ଼ ଫଟୋ ବି ହବ ଯଦି ଏବେ ପଇସା କିଛି ଫୋନ ପେ ମାଧ୍ୟମରେ ଯଦି ହେଇପାରିବ ସେ ନମ୍ବରଟା ବି ଆମେ ଦେବୁ ଫୋନରେ ଦେଇ ଦେଲେ ଆଡ଼ଭାନ୍ସ

ଆଜ୍ଞା ଆମେ କିନ୍ତୁ ଆଗୁଆ ନେବୁ ଦଶ ହଜାର ଆମର ଆଗୁଆ ନେବୁ ତ ତା'ହେଲେ କୋଡ଼ିଏ ହଜାର ଟଙ୍କା ପରେ ନେବୁ ଡେଲିଭରି ହେଇସାରିଲା ପରେ ଯେଉଁ ଦିନ ଦେବ ସେଇ ଦିନ ଆମେ ନେବୁ ଆଗେ ନେବୁ ତା'ପରେ ଦେବୁ ଆଜ୍ଞା ଆଜ୍ଞା ଆମର ବି ଲାଇଟ୍ ପାଇଁ ଯାଉଛନ୍ତି ନା ଚାରି ଜଣ ପିଲା ଯାଉଛନ୍ତି କ୍ୟାମେରା ଧରିବା ପାଇଁ ପିଲା ଯାଉଛନ୍ତି ଡ୍ରୋନ୍ କ୍ୟାମେରା ଯାଉଛି ଆମକୁ କିଛି ଅସୁବିଧା ହେବନି ଫଟୋ ବହୁତ ୱାନ୍ ୱାନ୍ କ୍ଲାସ୍ ଆସିବ ଫଟୋ ଫଟୋରେ କିଛି ଅସୁବିଧା ନାହିଁ ଆଜ୍ଞା ଆଜ୍ଞା ନିହାତି ଆପଣ ଖାଲି ପେମେଣ୍ଟଟା ପହଞ୍ଚାଇ ଦିଅନ୍ତୁ

ଆଜ୍ଞା ଅଫିସ୍ରେ ଦେଇ ଦିଅନ୍ତୁ ପିଲାମାନେ ଅଛନ୍ତି ଆମେ ଟିକେ ବାହାରକୁ ଆସିଛୁ ସୁଟ୍ରେ